ପ୍ରଥମ କଥା ହେଲା ଫାର୍ଷ୍ଟ୍ ତ ବାହାରକୁ ଯିବାକୁ ଇଚ୍ଛା ନାଇଁ କାରଣ ମୁଁ ଯେଉଁ ବଗିଚା କରିଛି ସେ ବଗିଚାଗୁଡ଼ାକ ମାନେ ଦେଖିବା ପାଇଁ ତ ପ୍ରାୟ ଯେକୌଣସି ମାଳୀ ବା ଯେକୌଣସି ଆମ ଘର ଗୋଟେ ହେଲ୍ପ ପର୍ସନ୍ ରଖିଥାଏ ହେଲ୍ପ ପର୍ସନ୍ ରଖିଲା ପରେ ସେ ହେଲ୍ପ ପର୍ସନ୍କୁ କୁହାଯାଏ କି କିଛି ବାଗିଚାକୁ ଯତ୍ନ କରିବା କିଛି ବାଡ଼ ଦେଇ ଶାଖା ଦେଇ ଭିତରୁକୁ କେହି ନ ପଶିବା ପାଇଁ ବି ବୋଲି କହିଥାଏ ଏବଂ ବି ବାହାରୁ ଗଲାପରେ ଓବିଅସଲି ନିଜକୁ ତ କଷ୍ଟ ଲାଗେ ବା ନିଜ ବଗିଚାକୁ ମନେପଡ଼େ କାରଣ ନିଜ ହାତରେ ନିଜ ବଗିଚା ତିଆରି କରିଥାଉ ଆମେ ବା ନିଜ ହାତରେ ଯେ କୌଣସି ଜିନିଷ ଗୋଟେ ବଗିଚା କ୍ରିଏଟ୍ କରୁ ଯେଉଁଥିରେ କି ମଣିଷକୁ ଯେତେ ବଞ୍ଚେଇଲେ ଯେତିକି ଦରକାର ଜିନିଷ ସେମିତି ହିଁ ଗଛ ପତ୍ର ବା ନିଜ ବଗିଚାକୁ ସେମିତି ନିଜ ଛୁଆ ଭାବରେ ଆମେ ଯତ୍ନ କରି ମାନେ ବଢ଼େଇ ଥାଉ ତ ମୁଁ ଯେତିକି ଯତ୍ନ କରେ ସେତିକି ତ ସେଇ ମାଳୀ ବା ଯେକୌଣସି ଆମର ସେକେଣ୍ଡ ପର୍ସନ୍ ବା ସେକେଣ୍ଡ ଲୋକଟା ସେ ସେ ଲୋକତ ଯତ୍ନକରି ପାରି ନଥାଏ ତେଣୁକରି ବହୁତ ଟେନସନ୍ ବା ବହୁତ କଷ୍ଟଲାଗେ କି ଗଛ ଗୁଡ଼ାକ ବା ନିଜର ବଗିଚା କେମିତି ଅଛି ବୋଲି ତ ତେଣୁକରି ମୁଁ ନିଜ ଘନିଷ୍ଟ ବା ନିଜ ମା ହେଉ କିମ୍ବା ନିଜ ଭାଇ ହେଉ ନିଜ ଭଉଣୀ ହେଉ ବା ନିଜ ଦାଦା ଖୁଡ଼ି ଯେ କୌଣସି ଲୋକଙ୍କୁ ମଧ୍ୟ ବଗିଚାର ଦାୟିତ୍ଵ ଦେଇକି ଆସେ ଏବଂ ସେ ବଗିଚା ଦେଖିବା ପାଇଁ କିଛି ଲୋକଙ୍କୁ ପଇସା ଦେଇକି ବା ନିଜର ମାଳୀ ବା ଯେ କୌଣସି କାମକୁ କରିବା ଲୋକ ବା ବଗିଚା ସଫା କରିବା ଲୋକଙ୍କୁ ମୁଁ ଜଗେଇକି ଆସେ